ହ୍ୟାଲୋ ସାର୍ ରେଷ୍ଟୁରାଣ୍ଟ୍ ଅଫିସ୍ ଲାଗିଛେ କେଁ ଯଦି ଲାଗିଛେ ସାର୍ ଆପଣଙ୍କର୍ ଯେନ୍ ଡେଲିଭରି ବଏ ଥିଲେ ତାକର୍ନିକେ କଲ୍ କରିଥିନି ତ ସେମାନେ କଲ୍ ନେଁ ଉଠାବା ତ ମୁଇଁ ଆପଣ୍ନିକେ ଡାଇରେକ୍ଟ୍ କଲ୍ କଲିି ତ ଆପଣଙ୍କର୍ ଦ୍ୱାରା ଯଦି ସହଯୋଗ୍ଟା ହେଇପାର୍ବା ତାଙ୍କର୍ ସାଙ୍ଗେ ଯୋଗାଯୋଗ୍ ହେଇପାର୍ବା ତ ମୋର୍ ପାର୍ସଲ୍ଟା ଯେନ୍ ଥିଲା ବିରିୟାନୀ ଚିକେନ୍ ପିଜ୍ଜା ଇ ତିନ୍ଟା ପାର୍ସଲ୍ ଥିଲା ଇ ପାର୍ସଲ୍ ମୋର୍ନିକେ ନେଇ ଆସ୍ବାର୍ତାଲ୍ ଟାଇମ୍ ଦିଆହେଇଥିଲା ଆଠ୍ ବଜେ ତ ସାଢ଼େ ନଅ ହେଲା ନ ମୋର୍ନିକେ ଇ ପାର୍ସଲ୍ଟା ନି ପହଞ୍ଚିପାରିତାଲ୍ ତ ମୁଇଁ ଆପଣ୍କୁ ଡାଇରେକ୍ଟ୍ କଲ୍ କଲି କି ଆପଣ୍ଙ୍କର୍ନୁ ଡେଲିଭରି ବଏ ନିକେ ଯୋଗାଯୋଗ୍ ହେଇକରି ମୋର୍ ପାର୍ସଲ୍ଟା ମୋର୍ ନିକେ ଆସିପାର୍ବା ବୋଲିିକରି କାଇଁ କି ବଲେ ସାଢ଼େ ନଅ ହେଲା ନ ମୋର ଡ଼୍ୟୁଟି ଟାଇମ୍ ହଉଛେ ଦଶ୍ ବଜେ ଯିବାର୍ ଅଛେ ତ ସାଢ଼େ ନଅ ହେଲାନ ବଏଲେ ମୁଇଁ କେତେବେଲେ ଖାଏମି ଆଉ ଅଫିସ୍ଟା ଯିମି ସେଥିର୍ଲାଗି ମୁଇଁ ଆପଣଙ୍କୁ କଲ୍ କଲିି ଆଉ ଯେତେ ଜଲ୍ଦି ହେବା ମୋର୍ ପାର୍ସଲ୍ଟା ମୋର୍ନିକେ ପହଞ୍ଚେଇ ଦଉନ୍ ଆପଣ୍ ସେ ଡେଲିଭରି ବଏ ସାଙ୍ଗେ କଥା ଲାଗନ୍ କିମ୍ବା ଅଲ୍ଗା ଯଦି କେନ୍ ଆପଣଙ୍କ ପାଖେ ଯଦି ଡେଲିଭରି ବଏ ଅଛନ୍ ତାକର୍ନିକେ ନିୟୁ ଇଟା ପାର୍ସଲ୍ଟା ଭରିିକିରି ମୋର୍ନିକେ ପଠେଇ ଦଉନ୍ ମୁଁ ଜାଣିଥିଲି ଆପଣଙ୍କର୍ ଡେଲିଭରିଟା ବହୁତ୍ ସ୍ପିଡ଼୍ ହଉଥିଲା ଲେକିନ୍ ଇଟା ମୁଇଁ ଯେତେବେଲେ ଅର୍ଡ଼ର୍ କଲା ପରେ ଆପଣଙ୍କର୍ଟା ବହୁତ୍ ସ୍ଲୋଲି ହେଲା ପ ଟିକେ ବହୁତ୍ ଲେଟ୍ ହେଉଚେ ସେଥିର୍ଲାଗି ମୁଇଁ ଆପଣଙ୍କୁ ଡାଇରେକ୍ଟ କଲ୍ କରିଛେଁ ଆର୍ ଆପଣ୍ ଡେଲିଭରି ବଏ ସାଙ୍ଗେ ଯୋଗାଯୋଗ୍ କରିକି ମୋର୍ନିକେ ମୋର୍ ପାର୍ସଲ୍ଟା ଆଣିଦଉନ୍ ଥ୍ୟାଙ୍କ୍ ୟୁ ସାର୍